ଆଜିକାଲି ଲୋକମାନେ ଆଉ ଆଧୁନିକ ଯୁଗର ଆଧୁନିକ ନୃତ୍ୟକୁ ପସନ୍ଦ କରୁଛନ୍ତି କାରଣ ଆଗକାଳର ଥିଲା ଆମର ଓଡ଼ିଶୀ ପୌରାଣିକ ନୃତ୍ୟ କି ନହେଲେ ଭାଷା ଭାସିରେ ଯେଉଁ ମୁଣ୍ଡା ଆଦିବାସୀ ଯେଉଁ ଲୋକମନେ ରହିଲେ ସେମାନଙ୍କର ନାଚ ପରମ୍ପରା ଠିକ୍ ଥିଲା ଏବେ କଣ ହେଉଛି ନା ମୋବାଇଲ ଯୁଗ ନେଟୱର୍କିଂ ଇଏ ଡି ଜେ ଡି ଜେ ନ ବାଜିଲେ ଡ୍ୟାନ୍ସ ହେଉନି ତେଣୁ ଆଧୁନିକ ଡ୍ୟାନ୍ସକୁ ବେଶୀ ଲୋକମାନେ ପସନ୍ଦ କରୁଛନ୍ତି ଏବଂ ଆଧୁନିକ ଡ୍ୟାନ୍ସ ମଧ୍ୟ କରୁଛନ୍ତି